ଓଡ଼ିଶାର କଲା ଏବଂ ମନ୍ଦିରର ଯେଉଁ ଖୋଦନ ଗୁଡ଼ିକ ରହି ହୋଇଥାଏ ତାହା ଆମର ପୂର୍ବପୁରୁଷମାନେ ତାହାକୁ ଚିତ୍ରଣ ଚିତ୍ରଣ କରି ରଖିଥାନ୍ତି କାରଣ ଆଗରୁ ସେହି ପୂର୍ବରୁ ଐତିହାସିକ ମାନେ ଅନେକ ଗୁଡ଼ିଏ ଚିତ୍ର ଖୋଦନ କରି ରହିିଥାନ୍ତି ଏବଂ ତାହା ଗୋଟେ ଆମ ଦେଖିବା ପାଇଥାଉ ବର୍ତ୍ତମାନ ସେ ପୂର୍ବପୁରୁଷମାନେ ଆମର ଯେଉଁ ଚିତ୍ରଣଗୁଡ଼ିକ ଭୋଜନ କରି ରଖିଥାନ୍ତି ଯାହାକୁ ଆମେ ଏହା ପର୍ଯ୍ୟନ୍ତ ଦେଖିବାକୁ ପାଇଥାଉ ଏବଂ ଆଗରୁ ପ୍ରବଦୀ ସମୟରେ ମଧ୍ୟ ସେହା ଦେଖିବାକୁ ପାଇଥାନ୍ତି କାରଣ ହେଉଛି ଯେ ମନ୍ଦିର ଖୋଦନ ଅନ୍ୟ ଦିନ ଧରି ରହିଥାଏ ଯେଉଁ ପଥରର ଖୋଦନ କିମ୍ବା ଚିତ୍ରଣ ସହରରେ ଷ୍ଟ୍ରିଟ୍ ସାଇଟ୍ ଚିତ୍ରଗୁଡ଼ିକ ଚାରିପଟେ ଦେଖାଇବାକୁ ମିଳି ଦିଆଯାଇଥାଏ ତାହା ଏପରିକି ସମସ୍ତଙ୍କ ମନରେ ସ୍ମରଣୀୟ କିମ୍ବା ସମସ୍ତଙ୍କ ମନରେ ଦୃଢ଼ବିଶ୍ୱାସ କିମ୍ବା ସେ ଦେଖିବାକୁ ତାଙ୍କ ମନରେ ଆନନ୍ଦମୟ ସୃଷ୍ଟି ହୋଇଥାଏ ଏହା ଏପରିକି ବହୁତ ବହୁତ ଦିନ ଧରି ଏହା ଖୋଦନ ଲାଗିିବାକୁ ରହିଥିଲା